ହ୍ୟାଲୋ ହଁ ସାଇ ଟ୍ରାଭେଲର୍ସରୁ କହୁଥିଲେ କି ଆଜ୍ଞା ଆଜ୍ଞା ମୋତେ ଗୋଟେ ଅଟୋ ଦରକାର ଥିଲା ପହରଦିନ ମୁଁ ଏଠାରୁ ମୋ ପରିବାର ସହ ମୁଁ ପୁରୀ ବୁଲିବା ପାଇଁ ଦୁଇଦିନ ପାଇଁ ଯାଇଥାନ୍ତି ତ ମୋତେ ଆପଣଙ୍କ ଅଟୋ ଦରକାର ଥିଲା ଆଜ୍ଞା ଆଜ୍ଞା ମୋତେ ଭଦ୍ରକରୁ ପୁରୀ ଯିବା ପାଇଁ କେତେ ପଇସା ଲାଗିବ ଆଚ୍ଛା ପାଞ୍ଚହଜାର ଆଜ୍ଞା ଆପଣଙ୍କୁ ଆପଣଙ୍କ ସାଙ୍ଗରେ ଆପଣଙ୍କ ଡ୍ରାଇଭର୍କୁ ପଠାଇବେ ନା ଆମେ ଚଲାଇକି ଯିବା ପାଇଁ ପଡ଼ିବ ଆଚ୍ଛା ଡ୍ରାଇଭର୍କୁ ପଠାଇବେ ଆଚ୍ଛା ଡ୍ରାଇଭର୍କୁ ମିଶାଇକି ପାଞ୍ଚ ହଜାର କି ଆଜ୍ଞା ଧନ୍ୟବାଦ ପହରଦିନ ପାଇଁ ବୁକ୍ କରିଦେବେ ଆଉ ମୁଁ କିଛି ଆପଣଙ୍କୁ ଆଡ଼ଭାନ୍ସଟା ଦେଇ ଦେଉଛି ଆଉ ଆଉ ବାକି ପେମେଣ୍ଟ ମୁଁ ଯାଇଆସିଲା ପରେ ମୁଁ ଦେଇ ଦେବି ଆପଣଙ୍କୁ ଆଜ୍ଞା ଧନ୍ୟବାଦ ସମୟ ହେଉଛି ଆମର ସକାଳ ଛଅଟାରେ ବାହାରିକି ଯିବୁ ଆମେ ଆଉ ତା'ର ଦୁଇଦିନ ପରେ ଆସିବୁ ସନ୍ଧ୍ୟା ଆଠଟା ପରେ ଆଜ୍ଞା ଓ କେ ଧନ୍ୟବାଦ